ସହରାଞ୍ଚଳ ସ୍କୁଲ କିମ୍ବା ହାଇସ୍କୁଲର ଛାତ୍ରଛାତ୍ରୀ ମାନେ ଯିବାପାଇଁ ନିୟମିତ ବସ୍ ଅଛି ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲକୁ ପାଠପଢ଼ି ଯିବା ପାଇଁ ବସ୍ର ସୁବିଧା ଖାଇବା ପାଇଁ ସ୍କୁଲରେ ରନ୍ଧା ବ୍ୟବସ୍ଥା ମଧ୍ୟ କରାଯାଇଛି ଖେଳିବା ପାଇଁ ମଧ୍ୟ ଦୌଡ଼ି ଚେସ୍ କ୍ୟାରମ୍ ବେଡ଼ମିଣ୍ଟନ୍ କ୍ରିକେଟ୍ ସବୁ ସୁବିଧା ନାହିଁ ଛାତ୍ରଛାତ୍ରୀ ମାନଙ୍କୁ ପଢ଼ିବା ପାଇଁ ଲାଇବ୍ରେରୀର ସୁବିଧା ନାହିଁ ଲାଇବ୍ରେରୀ ଅଛି କିନ୍ତୁ ଛାତ୍ରଛାତ୍ରୀମାନେ ବସିପାରନ୍ତିନାହିଁ ସେଇଠି ବର୍ଷାପାଣି ମଧ୍ୟ ପଡ଼ିଥାଏ ଲାଟ୍ରିନ୍ର ସୁବିଧା ମଧ୍ୟ ନାହିଁ ସହରାଞ୍ଚଳ ମାନଙ୍କରେ ଏସବୁର ସୁବିଧା ନାହିଁ